ମୁଁ ମୋ ଜୀବନରେ ମୋ ବାପା ମା'ଙ୍କୁ ମୁଁ ବହୁତ ଭଲପାଏ ବା ତାଙ୍କର ବିଭିନ୍ନ କଥା ଉପରେ ମୁଁ ଅନୁପ୍ରାଣୀତ ହୋଇଛି କାରଣ ମୋ ବାପା ଜଣେ ଗରିବ ମଜୁରିଆ ଥିଲେ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୋ ବାପା ଦିନକୁ ଦଶ ପଇସା ମଜୁରୀ ପାଉଥିଲେ ସେଥିରେ ସେ ନିଜେ ନ ଖାଇ ଆମ ପରିବାରକୁ ଖୁଆଉଥିଲେ ସେ ନିଜେ ଉପାସ ରହି ଆମକୁ ଖୁଆଇଥିଲେ ସେ ଆମ ପରିବାରର ଦୁଃଖ କଷ୍ଟ କେବେହେଲେ ବି କାହା ଆଗରେ କହୁନଥିଲେ ଏବଂ ଗାଁ ଲୋକମାନଙ୍କ ସହ ହସ ଖୁସିରେ ମିଶିକି ଚଳୁଥିଲେ ଏମିତି ଏକ ବିଡ଼ମ୍ବନାର ସମୟ ଆସିକି ପହଞ୍ଚିଲା ମୋ ମା'ଙ୍କର ଯେତେବେଳେ ହାର୍ଟ ହେଲା ସେତେବେଳେ ଜଣେ ଡାକ୍ତରଙ୍କ ପାଖକୁ ଯାଇଥିଲି ବହୁତ ପରିଶ୍ରମ କରି ମା'ଙ୍କୁ ମଧ୍ୟ ଭଲ କରିଥିଲି ସେ ଡାକ୍ତର ଦିନେ ମୋତେ କହିଲେ ଯେ ତୁ ଯେତେ ପଇସା ଖର୍ଚ୍ଚ କରୁଛୁ କିନ୍ତୁ ମା' ବୋଲି ଗୋଟିଏ ଶବ୍ଦ ତୋ ତୁଣ୍ଡରେ ଉଚ୍ଚାରଣ ହୋଇଛି କାଲି ତୁ ପଇସା ଦେଖିବୁ କିନ୍ତୁ ମା'କୁ ଆଉ ଦେଖିପାରିବୁ ନାହିଁ ମୁଁ ତାଙ୍କଠାରୁ ଏତିକି ଶିକ୍ଷା ପାଇଲି ଯେ ବାପ ମା' ହେଉଛନ୍ତି ଦୁନିଆଁରେ ସବୁଠାରୁ ବଡ଼ ନିଜର ସେ ଚାଲିଗଲେ କେତେ କଷ୍ଟ ସେଇଟା ଯିଏ ଅନୁଭବୀ ସେ ମଧ୍ୟ ଜାଣିପାରେ ତେଣୁ ମୁଁ ନିଜେ ଅନୁଭବ କଲି ଯେ ବାପା ମା'ଙ୍କର କଷ୍ଟରେ ରହି ମୁଁ ଅନ୍ୟ କାହାରିକୁ ସେଭଳି କଷ୍ଟ ଦେଇପାରିବି ନାହିଁ ବା ତାଙ୍କ ଘର କଥା ଅନ୍ୟ କୌଣସି ପ୍ରକାରେ କହିବି ନାହିଁ